ଟଙ୍କା ସହଯୋଗ କରିବା ପାଇଁ ଆପଣଙ୍କର କିଛି ରଣନୀତି କ'ଣ ଆପଣ ସୋସିଆଲ୍ ମିଡ଼ିଆଲ୍ରେ କୌଣସି ଆର୍ଥିକ ପରାମର୍ଶ ଦାତାଙ୍କୁ ଅନୁସରଣ କରନ୍ତି କି ଟଙ୍କା ସମ୍ବନ୍ଧୀୟ ପରାମର୍ଶ ପାଇଁ ଆପଣ କାହା ପାଖକୁ ଯାଆନ୍ତି

ଯଦି ବା ଆମେ କିଛି ବ୍ୟାଙ୍କ୍ରେ କି ତ୍ରୁଟି ଯଦି ହେଇଥିବ ତା'ହେଲେ ଆମେ ୟୁଟ୍ୟୁବ୍ ଗୁଗୁଲ୍ର ସାହାଯ୍ୟ ନେଇଥାଉ ତାହା କେମିତି ସମାଧାନ ହବ ତା ବିଷୟରେ ଗୁଗୁଲ୍ରେ ବି ଆଉ ୟୁଟ୍ୟୁବ୍ରେ ବି ଅନେକ ପରାମର୍ଶ ଦାତା ମାନେ ଅଛନ୍ତି ସେମାନେ ବୁଝେଇ କୁହନ୍ତି ଯେ ଏଇୟା ହେଲେ ଏଇଟା ପ୍ରୋବ୍ଲେମ୍ ହେଉଛି ବୋଲିକି ତ ଆମେ ନିଜ ଫୋନ୍ରେ ବି କିଛି ପ୍ରବ୍ଲେମ୍ ଯଦି ହେଇଥିବ ତାହା ଆମେ ଦେଖିପାରୁଛୁ କି ଜାଣିପାରୁଛୁ ତାହା ଯଦି ହେଇପାରୁନି ତ ଆମେ ବ୍ୟାଙ୍କ୍ ମ୍ୟାନେଜର୍ ପାଖରେ ଯାଉଛ ସେ ଆମର ସମାଧାନର ବାଟ କଢ଼େଇ ଦଉଛନ୍ତି